ମୋର ସଂଗ୍ରହରେ ମୋର ପ୍ରିୟ ଅଂଶଗୁଡିକ ହେଲା ମୋର ବହି କାହିଁକିନା ଏହା ମୋତେ ବିଭିନ୍ନ କାମ କରିବାକୁ ପ୍ରେରଣା ଯୋଗାଇବା ସହିତ ମୋର ଜ୍ଞାନ ବୃଦ୍ଧି କରିବାରେ ସହାୟକ ହୋଇଥାଏ